ନୂଆଖାଇ ହେଉଛି ଆମର ସାଂସ୍କୃତିକ ପରମ୍ପରାରୁ ଗୋଟେ ଅନ୍ୟତମ ଯେନ୍ତା କି ଆମେ ନୂଆଖାଇ ବୋଲି କି ଆମେ କା କର୍ସୁଁ କିନି ଘର୍ ଦ୍ୱାର୍ ସବୁ ସଫାରଫା କର୍ସୁଁ ଆଉ ନୂଆଖାଇକେ ଆମେ ଘର ଘର ସମସ୍ତେ ଭାଇ ବେହେନ୍ ମାଆ ବାପ୍ ସମସ୍ତେ ଏକାଠି ମିଶି କିରି ସମସ୍ତେ ନୂଆ ଖାଇସୁଁ ଆରୁ ସେ ନୂଆଖାଇ ଯେତେବେଲେ କର୍ସୁଁ ତା'ର୍ ଆଗରୁ ପୂଜା କର୍ସୁଁ ଆମର ପ୍ରୀତି ପିତାମାନଙ୍କୁ ଆମେ ପୂଜା କରି କିରି ତାକୁ ଆମେ ଡ଼ାକ୍ସୁଁ ସମ୍ମାନ ଦେସୁଁ ପୂଜା କର୍ସୁଁ ଆଉ ତା'ର୍ ପରେ ପୂଜା ସରିଲା ପରେ ଆମେ ନୂଆ ଚଉରା ବନାସୁଁ ନୂଆ ଚଉରା ବନେଇ ସାରିଲା ପରେ ଆମେ ସମସ୍ତଙ୍କୁ ନୂଆ ଚଉରା ଦେସୁଁ ନୂଆ ଚଉରା ଖାଇ ସାରିବା ପରେ ସମସ୍ତଙ୍କୁ ଆମେ ଜୁହାର୍ ଭେଟ୍ ଦେସୁଁ ଜୁହାର୍ ଭେଟ୍ ହେଇ ସାରିଲା ପରେ ତାପରେ ଆମେ ଖାଇବା କେ ବସୁଁ ସମସ୍ତେ ଏକାଠି ବସି କିରି ଖାଇସୁଁ ଏକାଠି ବସି ଖାସୁଁ ବହୁତ୍ ଭଲ୍ ଲାଗ୍ସି ଏଁ ଆର୍ କେ ନୂଆଖାଇ କେ ଆମେ ବହୁତ୍ ଭଲ୍ ମାନୁଛୁଁ